ଆଜିକାଲି ପିଲାମାନେ ଖେଳ ଖେଳିବାକୁ ବହୁତ ପସନ୍ଦ କରୁଛନ୍ତି ତା ମଧ୍ୟରୁ ବାହାରେ ଖେଳାଯାଉଥିବା ଖେଳ ଗୁଡ଼ିକ ହେଲା କ୍ରିକେଟ ବ୍ୟାଡ଼ମିଣ୍ଟନ ବାସ୍କେଟବଲ୍ ଫୁଟବଲ୍ ଖୋଖୋ କବାଡ଼ି ଟେନିସ୍ ଇତ୍ୟାଦି ଏହି ସବୁ ଖେଳ ବାହାରେ ବା ପଡ଼ିଆରେ ଖେଳା ଯାଇଥାଏ ତା ମଧ୍ୟରୁ କ୍ରିକେଟ ଅନ୍ୟତମ କ୍ରିକେଟ ଖେଳିବାକୁ ସବୁ ପିଲାମାନେ ବହୁତ ପସନ୍ଦ କରୁଛନ୍ତି ଏବଂ ଆଉ ଏହି ଖେଳ ସବୁ ପିଲାମାନଙ୍କ ପାଇଁ ବହୁତ ଆବଶ୍ୟକ ହୁଏ ମାନେ ଖେଳିଲେ ଆକ୍ଟିଭ୍ ରହିବେ ଏବଂ ମାନେ ମାଇଣ୍ଡଟା ଫ୍ରେସ୍ ରହିବ ପିଲାମାନଙ୍କର ଖେଳ ନିହାତି ଆବଶ୍ୟକ ଏବଂ ଏହି ସବୁ ଖେଳ ଫୁଟବଲ ବାସ୍କେଟବଲ୍ ଖେଳିଲେ ଦେହରୁ ଝାଳ ବାହାରିଲେ ଡେଇଁବା ଦ୍ଵାରା ଶିରା ପ୍ରଶିରା ସବୁ ଆକ୍ଟିଭ୍ ରୁହେ ଏହିସବୁ ଖେଳ ବହୁତ ଭଲ